ହ୍ୟାଲୋ ଆପଣ ଡ୍ରାଇଭର ଭାଇ କହୁଛନ୍ତି କି ମୁଁ ପୁଷ୍ପା ସାହୁ କହୁଛି ମତେ ଭୁବନେଶ୍ୱର ଯିବା ଥିଲା ମୁଁ ତମକୁ ଆଗକୁ କହିଥିଲି ଏବଂ ପଇସା ବି ଦେଇସାରିଛି ହେଲେ ତମେ ଏପର୍ଯ୍ୟନ୍ତ ମତେ ପିକ୍ଅପ୍ କରିବାକୁ ଆସିନାହିଁ କାହିଁକି କ'ଣ ଅସୁବିଧା ହେଉଛି କି ଭାଇ ହଁ ମୋର ଅସୁବିଧା ତ କିଛି ନାହିଁ ବେଶୀ ବାଟ ପଡ଼ୁଛି ତ ତା'ହେଲେ ତାହେଲେ ଆହୁରି ପଇସା ଲାଗିବ ସେଥିପାଇଁ ମୁଁ ତମକୁ ପିକ୍ଅପ୍ କରିବାକୁ ଯାଇ ନାହିଁ ତ ତା'ହେଲେ ଭାଇ ତମକୁ କେତେ ଟଙ୍କା ଦରକାର ମୁଁ ତମକୁ ପାଞ୍ଚ ହଜାର ଦେଇଥିଲି ଏବଂ ଆଠ ହଜାର ଟଙ୍କା ଦେବି ମତେ ଯେତେ ଶୀଘ୍ର ପାରୁଛ ଜଲଦି ନେଇ ଚାଲ ମୋର ଜରୁରୀ କାମ ଅଛି ତମେ ଆସିବ କି ନାହିଁ ମୁଁ ଏହି ସାଲେଭଟାରେ ବସ୍ଷ୍ଟାଣ୍ଡ ରେ ମୁଁ ତମକୁ ଅପେକ୍ଷା କରିଛି ତମେ ଟିକେ ଜଲ୍ଦି ଆସ ଭାଇ ତମକୁ ମୁଁ ଅନୁରୋଧ କରୁଛି ଏବଂ ମୁଁ ମୋର ଅଟକି ରହିଥିବା କାମକୁ ମୁଁ ପୂରା କରିପାରିବି ଯଦି ତମେ ଜଲ୍ଦି ଆସି ପହଞ୍ଚିବ ତେବେ ତା'ହେଲେ ମୁଁ ତମକୁ ଧନ୍ୟବାଦ ଦେବି ଚିନ୍ତା କରି ଆସ ମୋର ଏମରଜେନ୍ସି କାମ ଥିବାରୁ ମୁଁ ତମକୁ ବାରମ୍ବାର ଫୋନ୍ କରୁଛି ତେବେ ତମେ ଏବେ ଜଲ୍ଦି ଆସିବ କି ନାହିଁ ହଁ ମୁଁ ଯାଉଛି ସେଠି ତମେ ଅପେକ୍ଷା କର ମୁଁ ଯଥାଶୀଘ୍ର ପହଞ୍ଚନ୍ତି